ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ ଯଥା ଦୀପାବଳି ଖ୍ରୀଷ୍ଟ୍ମାସ୍ ବୈଶାଖ ଚଟକ ଛତର ଯାତ୍ରା ବାଲିଯାତ୍ରା ମକର ସଂକ୍ରାନ୍ତି ଆଉ ଏଥିମଧ୍ୟରୁ ଆମେ ଦୁଇଟି ରଥଯାତ୍ରା ମଧ୍ୟ ଦେଖିଥାଉ ଯଥା ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା ସେଥିରେ ଦେଖିବାକୁ ପାଇଥାଉ ଏବଂ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ସମସ୍ତେ ସେ ପୂଜା କରିଥାନ୍ତି ଏବଂ ସେଇଠି ରାସ୍ତାରେ ରଥ ଝିକିଥାନ୍ତି ଆଉ ସମସ୍ତେ ଦେଖିବାକୁ ଯିବେ ଆଉ ଭଲ ଧୁମଧାମ୍ରେ ମନେଇବେ ଆଉ ଦୀପାବଳି ହେଉଛି ଆମ ପାଇଁ ବହୁତ ଭଲ ଦିନ ଆମେ ବି ଦୀପାବଳିରେ ସମସ୍ତେ ବାଣ ଆଣିକି ଫୁଟେଇଥାଉ ସମସ୍ତେ ସାଙ୍ଗସାଥି ବହୁତ ମଜା ମସ୍ତିରେ ଖୁସିରେ ସମସ୍ତେ ଆମେ ଗୋଟେ ସାଥିରେ ସାଥି ହୋଇକି ଆମେ ସମସ୍ତେ ଦୀପାବଳି ପାଳନ କରିଥାଉ ଯେମିତିକି ବାଲିଯାତ୍ରାରେ ବି ଗାଁ ଗାଁ ମଧ୍ୟରେ ବାଲିଯାତ୍ରା ହୁଏ ଏହି ବାଲିଯାତ୍ରା ବି ଆମ ପାଇଁ ବହୁତ ଭଲ ଅଟେ ଆଉ ଖ୍ରୀଷ୍ଟ୍ମାସ୍ ବି ଖ୍ରୀଷ୍ଟଆନ୍ ଖ୍ରୀଷ୍ଟିଆନ୍ମାନଙ୍କ ପାଇଁ ବହୁତ ଭଲ ଘଟିଥାଏ ଆଉ ସମସ୍ତେ ଯେତେ ଯାତ୍ରା ଅଛି ସମସ୍ତେ ବହୁତ ଭଲ ଭାବରେ ପାଳନ କରିଥାନ୍ତି ଆଉ ବାର ମାସରେ ତେର ପର୍ବ ହେଉଛି ଆମ ପାଇଁ ବହୁତ ଖୁସି ଆଉ ସେହି ବାର ମାସର ତେର ପର୍ବକୁ ଆମେ ସମସ୍ତେ ପାଳନ କରିଥାଉ ଆଉ ଆମକୁ ବହୁତ ଖୁସି ମିଳିଥାଏ ଏହି ତେର ପର୍ବରେ ଆମମାନଙ୍କୁ ବହୁତ ଖୁସି ମିଳିଥାଏ ଏବଂ ବହୁତ ଖୁସି ଲାଗିଥାଏ ସେଥିପାଇଁ ଆମେ ଏହି ପାଳନକୁ ସବୁବେଳେ କରିବାକୁ ଚାହୁଁ ଚାହିଁଥାଉ ଆଉ ସମସ୍ତେ କରିକି